ଆଜ୍ଞା ହଁ ଆପଣ ପା ଆସିବା କଥା କହୁଥିଲେ ପିକନିକ ପାଇଁ ହଁ କେବେ ଆସିବେ ହଉ ପହଞ୍ଚିଲେ ହଁ କେତେବେଳେ ପହଞ୍ଚିବେ ହଉ ସାର ଆପଣ ଯେତେବେଳେ ଆସିବେ କଟକ ଭାୟା ଦେଇ ପଟାମୁଣ୍ଡେଇରେ ପହଞ୍ଚିବେ ଆପଣଙ୍କର ନାଇଟ ହୋଲଡ଼ ପଟାମୁଣ୍ଡେଇରେ ଅଛି ଆପଣଙ୍କର ରହିବା ହଁ ହଁ ଆମେ ଆପଣଙ୍କ ପାଇଁ ପା ବ୍ୟବସ୍ଥା କରିଛୁ ଆପଣ ପଟାମୁଣ୍ଡେଇରେ ନାଇଟ ହୋଲଡ଼ କରିବେ ଆଉ ଆପଣଙ୍କର ସେଠି ରହିବା ଖାଇବା ବ୍ୟବସ୍ଥା ଅଛି ଆପଣଙ୍କୁ ଗୋଟେ ଗାଡ଼ି ନେଇକି ଭିତରକନିକା ଅଭିମୁଖେ ଯିବ ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ପାଇଁ ସୁନ୍ଦର ଗାଡ଼ିର ବ୍ୟବସ୍ଥା ମଧ୍ୟ କରିଛୁ ଇନୋଭା ଗାଡ଼ିଟି ଡ୍ରାଇଭର ମଧ୍ୟ ହାଇଲି କ୍ୱାଲିଫାଏ ହଁ ଆପଣଙ୍କର ଆଉ ଭିତରକନିକା ପାଇଁ ଆମେ ଆପଣଙ୍କ ପାଇଁ ଗୋଟେ ଭୁଟୁଭୁଟି ମଧ୍ୟ ରଖିଛୁ ଆପଣ ସେ ନଦୀ ଭିତରେ ଯାଇ ଆମମାନଙ୍କର ମନୋରମ ଦୃଶ୍ୟ ଅନୁଭବ କରିବା ସହିତ କୁମ୍ଭୀରମାନଙ୍କୁ ମଧ୍ୟ ଅତି ନିକଟରୁ ଦେଖିପାରିବେ ପକ୍ଷୀମାନଙ୍କୁ ମଧ୍ୟ ଦେଖିପାରି ଆଜ୍ଞା ଆଜ୍ଞା ସେଇଟା ରେୟାର କେଶରେ ଆପଣଙ୍କୁ ମିଳିପାରେ ମୁଁ ଆପଣଙ୍କୁ ବିଭିନ୍ନ ପ୍ରକାର ପକ୍ଷୀ ଆପଣ ହଜାର ହଜାର ସଂଖ୍ୟାର ପକ୍ଷୀକି ଦେଖିବାକୁ ପାଇବେ କୁମ୍ଭୀରଙ୍କୁ ଦେଖିବାକୁ ପାଇବେ ଆଉ କଇଁଛ ଆପଣଙ୍କୁ ମିଳି ପାରନ୍ତି ମୁଁ ଆପଣଙ୍କୁ କହିପାରୁନି ତଥାପି ଆମେ ଚେଷ୍ଟା କରୁଛୁ କଇଁଛ ଲୋକେସନକୁ ମଧ୍ୟ ନେବା ପାଇଁ ଆଉ କ'ଣ କୁହନ୍ତୁ

ହଁ ସାର୍ ସାର ଆଉ ଗୋଟେ କଥା ଆପଣ ବଳଦେବଜୀଉଙ୍କୁ ଦର୍ଶନ କରିବେ କହୁଥିଲେ ହଁ ବଳଦେବଜୀଉ ଆମ କେନ୍ଦ୍ରାପଡ଼ା ଜିଲ୍ଲାର ଓଡ଼ିଶା ପ୍ରସିଦ୍ଧ ତୁଳସୀ କ୍ଷେତ୍ର ବୋଲି କୁହନ୍ତି ତା' ସହିତ ଏଠି ଏଠି ରସାବଳୀ ଆଉ ପୋଟଳି ପିଠା ପ୍ରଭୁଙ୍କ ପାଖରେ ଭୋଗ ଲାଗେ ତାକୁ ମଧ୍ୟ ଆପଣ ଘର ପାଇଁ କିଛି ନେବେ ନିଜେ ମଧ୍ୟ ମହାପ୍ରଭୁଙ୍କ ପ୍ରସାଦ ପାଇବେ ଏବଂ ବଳଦେବଜୀଉଙ୍କୁ ଦର୍ଶନ କରିବେ ଏଇଟା ତୁଳସୀ କ୍ଷେତ୍ର ପୂର୍ଣ୍ଣ କ୍ଷେତ୍ର ଆଜ୍ଞା ଆପଣ ଜାଣିଥିବେ କନ୍ଦରାସୁରକୁ ବଦ୍ଧ କରିଥିଲେ ସେଇ ଦୃଷ୍ଟିକୋଣରୁ ଆମର ଜିଲ୍ଲାର ନାଁ ରଖାଯାଇଚି କେନ୍ଦ୍ରାପଡ଼ା ହଉ ଆଜ୍ଞା ଆଉ କ'ଣ କହିବେ ଆପଣ ପେମେଣ୍ଟଟା ପେମେଣ୍ଟଟା ସାର ଆସିଲେ ଦେବେ ତ ହଁ ଠିକ ଅଛି ଆପଣ କିଛି ଫିଲ୍ କରିବେନି ପେମେଣ୍ଟ କଥା ପାଇଁ ହଉ ରହିଲି ଆଜ୍ଞା ଧନ୍ୟବାଦ ସାର